ହ୍ୟାଲୋ ମୁଁ କୁମସି ଗାଁରୁ ଜ୍ୟୋର୍ତିମୟୀ ପରିଡ଼ା କହୁଛି ଆପଣ ତାରେଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ଆଜ୍ଞା କ'ଣ ଅର୍ଡ଼ର ଟିକେ ଥିଲା ତ ଆମର ଖାଦ୍ୟ ସେଥିପାଇଁ କହୁଛି ଆଉ ଖିରୀ ସେଠି କେମିତି କ'ଣ ବନାନ୍ତି ମୁଁ ଟିକେ ସୁଗାର ଲୋକ ତ ଅଳ୍ପ ଚିନି ପକାଇବେ ସୁଗାର ଫ୍ରି ସୁଗାର ପକାଇବେ ବିନା ଚିନିରେ ଖିରୀ ଟିକେ କରିବେ ଆଉ ଭଜା ଆଉ ଟିକେ ପନିର୍ ଫନିର୍ ଟିକେ କରିବେ ଚିକେନ କରିବେ ଛତୁ ଟିକେ କରିବେ ଅଳ୍ପ ଲୁଣ ବିନା ଲୁଣରେ କରିବେ ଆଜ୍ଞା ତେଲ ମସଲା କମ କରିବେ ଆଜ୍ଞା କରିକି ପଠାଇବେ ଆଉ ଧନ୍ୟବାଦ